ହ୍ୟାଲୋ ଇଏ ପାତ୍ର ଟ୍ରାଭେଲ୍ରୁ କହୁଥିଲେ ହଁ ଗତକାଲି ଯେଉଁ ଆପଣ ଗୋଟେ ଡ୍ରାଇଭର୍କୁ ପଠାଇ ଆମେ ଗୋଟେ ଗାଡ଼ିରେ ରିଜର୍ବ କରିଥିଲେ ଆପଣ ଯେଉଁ ଡ୍ରାଇଭର୍କୁ ପଠାଇଥିଲେ ଯେଉଁ ତାରିଣୀ ମନ୍ଦିର ବୁଲିବାକୁ ଯାଇଥିଲେ ସେ ବହୁତ ଭଲ ଥିଲେ ସେ ବହୁତ ଭଲ ଲୋକ ଥିଲେ ଥିଲେ ସେ ଆମ ମୋ ଭାଇ ପରିକା ଥିଲେ ସେ ଆମେ ତାଙ୍କୁ ଆମେ ପହଞ୍ଚିବା ପାଇଁ ଆମେ ଆସିବା ମୁଖ୍ୟ ଥିଲା ଆଉ ରାତି ନଅଟା ହୋଇ ବିଳମ୍ବରେ ରାତି ଏଗାରଟା ହୋଇଗଲା ହେଲେ ମୁଁ ଏକା ହିଁ ଥିଲି ହେଲେ ସେ ବହୁତ ଭଲ ଥିଲେ ମୁଁ ସେ ବହୁତ ଭଲ ବ୍ୟବହାର କରୁଥିଲେ